କାଲି ଯେନ୍ ମୁଇଁ ସ୍ଵିଗିରୁ ଖାଇବାଟା ଅର୍ଡ଼ର କରିଥିଲି ଅର୍ଡ଼ରଟା ଟିକେ ଦେଖ୍ସି ତ ସେଥିରେ ତ ଅନ୍ଲାଇନ୍ ପେମେଣ୍ଟ ଥିଲା ଲେକିନ୍ ମୁଁ ତ ଅନ୍ଲାଇନ୍ ପେମେଣ୍ଟ ଦେବାର୍ ନାଇଁନ ମୋର ୱେବସାଇଟ୍କେ ଯାଇକି ସେଟିଂରେ ଦେଖ୍ସି ଯେ ଅଟୋ ପେ କେ କେନ୍ତା କିନା ଅଟକାଇ ହେବା ସେଟା କର୍ମି ଆର୍ ସେଟା କରିକିରି ମୁଇଁ ତାହାକେ ଅନ୍ଲାଇନ୍ ପେମେଣ୍ଟ ଦେମି